ଗ୍ରାମରେ ଥିବା ଆମର ଏଇ ଘରେ ଗୋଟେ ଛୋଟ ବଗିଚା ମଧ୍ୟ ରହିଛି ଯେଉଁଥିରେ ନାନା ରକମର ପନିପରିବା ଚାଷ ଏବଂ ଶାଗ ଚାଷ ଆଦି ଆମେ କରିକି ରଖିଅଛୁ ଯାହା କେବଳ ଆମ ପରିବାର ପାଇଁ ପ୍ରଯ୍ୟାପ୍ତ ଅଟେ ତାହା ସହିତ ଅନେକ ରକମର ଫଳ ଗଛ ଏବଂ ଫୁଲ ଗଛ ମଧ୍ୟ ଆମ ବାଡ଼ିରେ ରହିଅଛି ଆମ ଛୋଟ ବଗିଚାରେ ରହିଅଛି ତା'ର ସରଂକ୍ଷଣ ଏବଂ ଦେଖାରେଖା କରିବାପାଇଁ ଏବଂ ତାକୁ କିଛି ଗଛ ନୂତନ କରି ଲଗେଇବା ପାଇଁ ଆମେ କିଛି ଉପକରଣର ବ୍ୟବହୃତ କରିଥାଉ ଯେପରିକି କୋଦାଳ ଶାବଳ କୋଡ଼ି ଏହିସବୁ ଜିନିଷ ଏବଂ ଫାଉଡ଼ା କଇଁଚି କତୁରୀ ଏହିସବୁ ଜିନିଷରେ ଆମେ ତାଙ୍କର ମରାମତି କରିଥାଉ ଯେପରିକି ଆମେ ଗୋଟେ ବଗିଚାରେ କିଛି ଗଛ ଲଗେଇବାକୁ ହେଲେ ତାକୁ କିଛି ବି ଗାଈ ଛେଳି ଆଦିମାନଙ୍କଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଯେପରିକି ସେମାନେ ସେ ଗଛଟିକୁ ଖାଇ ନ ଦିଅନ୍ତୁ ଆମେ ତା' ଚାରିପଟେ ବାଡ଼ ବୁଜିଦେଇଥାଉ କିମ୍ବା ବାଉଣ୍ଡ୍ରି ବୁଲେଇ ଦେଇଥାଉ ସାହା ସେଇ କାର୍ଯ୍ୟଟିକୁ କରିବା ପାଇଁ ଆମେ ଶାବଳ ଆଦି ଉପକରଣମାନଙ୍କର ବ୍ୟବହାର କରି ଗାତ କରି ବଗିଚାର ବର୍ଡ଼ରଟିକୁ ବନେଇଥାଉ ଏହିଭଳି ଭାବେ ଆମେ ବଗିଚା ପାଇଁ ସବୁ ଜିନିଷଗୁଡ଼ିକୁ ବ୍ୟବହୃତ କରିଥାଉ